ହଁ ପର୍ବପର୍ବାଣୀ ବୋଲି କହିଲେ ତ ଅନେକ ପ୍ରକାର ପର୍ବପର୍ବାଣୀ ଅଛି ଆମର ଏଠି କିନ୍ତୁ ଆମକୁ ମୁଖ୍ୟ ହେଲା ଘୁମରା ଗୋଟେ ଅଛି ଆଉ ଆମର କଳାହାଣ୍ଡିରେ ଯେଉଁଟା ଅଛି କଳାହାଣ୍ଡି ଉତ୍ସବ ବୋଲି କରି ଗୋଟେ ହେଉଛି ସେଠି ଆମର ସମ୍ପ୍ରଦାୟ ଲୋକମାନଙ୍କୁ ନେଇକି ନାଚ ଗୀତ କାର୍ଯ୍ୟକ୍ରମ ବହୁତୁ ଆଡ଼ମ୍ବର ସହିତ କରାଯାଇଥାଏ ଆମର ସମ୍ପ୍ରଦାୟକୁ ବେଶୀ ଗୁରୁତ୍ୱ ଦିଆଯାଏ ସେଠି ଆମର ସମ୍ପ୍ରଦାୟର ଲୋକମାନେ ସେଠି ନାଚ ଗୀତ କରନ୍ତି ଆମ ସମ୍ପ୍ରଦାୟର ଲୋକ ବାଜା ମାରିକି ନାଚିବାରେ ଆମ ସମ୍ପ୍ରଦାୟର ଲୋକ ଗୀତ ଗାଇବାରେ ଆମର ସମ୍ପ୍ରଦାୟର ଲୋକ ଧନୁ ତୀର ଧରି ସେଠି ଆକ୍ଟିଙ୍ଗ୍ ବା ରୋଲ୍ କର୍ବାରେ ସେମାନଙ୍କ ପ୍ରମୁଖ ଭୁମିକା ରହିଥାଏ ଆମ ଅଞ୍ଚଲରେ ଏଇଟାକୁ ଆମର ଅଞ୍ଚଳରେ ବଜାଇ ରଖ୍ବା ପାଇଁ ବୋଲି ସବୁବର୍ଷରେ ଆସିଥାଏ ଏ ଦୁଇ ତିନ୍ଟା ପର୍ବ ସେଇ ଭିତରୁ ଆମର ବହୁତ ବଡ଼ ପର୍ବ ହେଉଛି କଳାହାଣ୍ଡି ଉତ୍ସବ ବୋଲି କି ଆସିଥାଏ ସେଟାକୁ ଆମର ଏଠି ଭଲରେ ଆମର ସମ୍ପ୍ରଦାୟର ଲୋକଙ୍କୁ ପାଟିସିପେଟ୍ କରିକି ନହେଲେ ଜଡ଼ିତରେ ପର୍ବପର୍ବାଣୀ କରାଯାଇଥାଏ